ଦେଖନ୍ତୁ ଭାରତରେ ସେମିତି କିଛି ବି ନିଶୁଦ୍ଧ ନାହିଁ କିନ୍ତୁ ମୁଁ ଗୋଟେ ଝିଅପିଲା ହିସାବରେ ଏଇଆ କହିବି ଯେ ଝିଅ ପିଲାଙ୍କ ଝିଅ ପିଲାମାନଙ୍କ ପ୍ରତି ବହୁତ କିଛି ଅବହେଳିତ ଅଛି ମାନେ ବହୁତ ସମ୍ବେଦନାଶୀଳ କଥାଟି ମୁଁ ଏବେ କହିବି କିଛିଦିନ ତଳେ ମୁଁ କଲେଜ ଯାଉଥିଲି କିଛି ପୁଅ ପିଲା ପଛରୁ ଆସିଲେ ସେମାନଙ୍କର ବ୍ୟବହାର ବହୁତ ଖରାପ ଥିଲା ଭାଷା ବି ବହୁତ ଖରାପ ଥିଲା ସେମାନେ ମୋ ଚୁନିଟିକୁ ହଠାତ୍ ଭିଡ଼ି ଧରିଲେ କିଛି ସମୟ ପରେ ସେମାନେ ପଳାଇଲେ କିନ୍ତୁ ଏଇ କଥାଟି ମୁଁ କିଛି ଏ ଏହି ସବୁ ବାବଦରେ ମୁଁ କିଛି କରିପାରିଲିନି କାରଣ ମୁଁ ଗୋଟେ ଝିଅ ପିଲାଟେ ସେମାନଙ୍କର ସେମାନଙ୍କର ସମ୍ମୁଖା ସମ୍ମୁଖୀନ ମୁଁ କରି ପାରିଲିନି କାରଣ ସେମାନେ ବହୁତ ପିଲା ଥିଲେ ଏମାନେ ବହୁତ ପୁଅ ପିଲା ଥିଲେ ଯାହାଫଳରେ କି